ମୁଁ ଦିନକୁ ଦୁଇ ଥର ୟୋଗା କରିଥାଏ ଦିନରେ ଗୋଟେ ଘଣ୍ଟା ଆଉ ସନ୍ଧ୍ୟାରେ ଗୋଟିଏ ଘଣ୍ଟା ୟୋଗା କରିବା ଦ୍ୱାରା ଆମର ମସ୍ତିଷ୍କ ଭଲ ରହିଥାଏ ଆମ ଦେହ ଭଲ ରହିଥାଏ ଆଉ ଯାହା ଆମେ ଖାଦ୍ୟ ଖାଇଥାଉଁ ତାହା ବି ଆମ ପେଟରେ ପାଚନକ୍ରିୟା ହେଇକି ସେଟା ଆମ ଦେହ ପାଇଁ ଭଲ ହୋଇଥାଏ ଯୋଗ କରିବା ପାଇଁ କାହାକୁ କେବେ କହିବା କଥା କିନ୍ତୁ ଯୋଗ କରିବା ପାଇଁ ଲୋକ ଯେତେ କହିଲେ ବି ସେ ମାନିବନି କାହିଁକି ସେ ତାହାର ଲାଭ ବିଷୟରେ ଜାଣିନଥାନ୍ତି ଯୋଗର ଲାଭ ଯେତେବେଳେ କୌଣସି ବ୍ୟକ୍ତି ଜାଣିନଥାଏ ସେତେବେଳେ ସେ ଯୋଗ କରିବା ପାଇଁ ଚାହିଁନଥାଏ ଆଉ ଯୋଗ ହଉଛି ଏମିତି ଜିନିଷ ଯାହା ଆମର ପୁରାତନ କାଳରୁ ଚାଲିଅଛି ଆଗ କାଳରେ ବହୁତ ମୁନି ଋଷି ଋଷି ସମସ୍ତେ ୟୋଗା କରୁଥିଲେ ଆଉ ସେମାନଙ୍କର ଆୟୁ ବି ମଧ୍ୟ ବୃଦ୍ଧି ହେଉଥିଲା କିନ୍ତୁ ବର୍ତ୍ତମାନର ସମୟରେ ଜଣେ ଯୁବ ପିଢ଼ୀ ଚାଳିଶ ବର୍ଷ ବି ଆଉ ଅଧିକ ବଞ୍ଚିପାରୁନାହିଁ କାହିଁକି ତାଙ୍କର ଯୋଗ କରିବା ପାଇଁ ସମୟ ବାହାର କରୁନାହାନ୍ତି ସମୟ ମିଳିଲେ ତାହାକୁ ଅନେକ କାମରେ ବିତାଉଛନ୍ତି ଯୋଗ ନ କରିବା ଦ୍ୱାରା ବହୁତ କ୍ଷୟକ୍ଷତି ହୋଇଥାଏ ତାଙ୍କର କିନ୍ତୁ ସେ ସେଇଟା ଜାଣିପାରୁନାହାନ୍ତି ଆଉ ଯୋଗ କରିବା ପାଇଁ ଗୋଟିଏ ଶାନ୍ତ ଜାଗା ଯେଉଁଠାରେ କି କିଛି ମୋ ଆପଣଙ୍କର ଯେଉଁ ମୋବାଇଲ ନା କିଛି ଆବାଜ ବାହାରୁନଥିବ ଆପଣ ଗୋଟଏ ଜଙ୍ଗଲ ଜାଗାକୁ ନ ଗଲେ ମଧ୍ୟ ଆପଣଙ୍କ ଘରରେ ଯେଉଁଠି କିଛି ଗୃହ ଅଛି ଯେଉଁଠି କିଛି ଆବାଜ ହୋଇନପାରିଥିବ କବାଟଟି କବାଟ ବନ୍ଦ କରି କରି ଆପଣ ୟୋଗା କରିପାରିବେ ମୁଁ ଯୋଗ କରିବା ପାଇଁ ସକାଳ ସମୟ ବାଛିଥାଏ କାହିଁକି ସକାଳ ସମୟରେ ସମସ୍ତେ ଶୋଇଥାନ୍ତି ଓ ସେଇ ସମୟ ହେଉଛି ଯୋଗ କରିବା ପାଇଁ ବହୁତ ଭଲ ସମୟ ଆଉ ସନ୍ଧ୍ୟାରେ ସନ୍ଧ୍ୟାରେ ଆପଣ ଯୋଗ କରିବେ ସେଇଟା ଆପଣଙ୍କ ଘର ଉପର ଛାତରେ ଯାଇକି ମଧ୍ୟ କରିପାରିବେ କାହିଁକି ସେଠି ଆପଣଙ୍କୁ କିଛି ଭଲ ଲାଗିବ ଆଉ ସେଠ ପବନ ବି ଭଲରେ ଆସିିଥିବ ଆପଣ ନହେଲେ କୌଣସି ବୃକ୍ଷ ପାଖକୁ ଯାଇ ସେ ପାଖରେ କରିପାରିବେ